ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ଭାଷା ଖାଦ୍ୟ ପୋଷାକ ପାଣି ପାଗ ରାଜନୀତି ସ୍ୱାକ୍ଷରତା ଭୂଗୋଳ ଇତ୍ୟାଦି ମଧ୍ୟରେ ସାଂସ୍କୃତିକ ପାର୍ଥକ୍ୟ ଅନେକ ଲୁଚି ରହିଛି ଉତ୍ତର ଭାରତ ସାଧାରଣତଃ ବହୁତ ଭାବରେ ହିନ୍ଦୀ ଭାଷା ବ୍ୟବହାର କରିଥାନ୍ତି ସେମାନଙ୍କର ମୁଖ୍ୟ ଉତ୍ସବ କୁମ୍ଭ ମେଳା ପୁଷ୍କର ମେଳା ଲୋରି ହୋଲି ବୈଶାଖୀ ପର୍ବ ଇତ୍ୟାଦି ସେମାନଙ୍କର ମୁଖ୍ୟ ଖାଦ୍ୟ ଡାଲି ସାହିପନିର୍ ରୁଟି ରାଜମା ଚିକେନ୍ ଟୀକା ଦମ୍ ଆଳୁ ସୋରିଷ ଶାଗ ଛୋଲେଭଟୁରେ ବିରିଆନୀ ରାବିଡ଼ି ଆମକାମୁରବା ଲସି ମୋତିଚୁରୁ ଲଡ଼ୁ ଇତ୍ୟାଦି ପୋଷାକ ସେମାନେ ସାଧାରଣତଃ ସାଲୁଆର୍ କମିଜ୍ ଘାଗରା ଚୁଲି ଇତ୍ୟାଦି ବ୍ୟବହାର କରିଥାନ୍ତି ସେଠିକାର ପାଣିପାଗ ସବୁ ଋତୁ ସେଠାରେ ଅନୁଭୂତ ହୁଏ ଗରମ ଥଣ୍ଡା ମନସୂନ୍ ଇତ୍ୟାଦି ସାକ୍ଷରତା ହାର ସେଠି ଛଅ ସିକ୍ସଟି ସେଭେନ୍ ପରସେଣ୍ଟ୍ ଭୂଗୋଳର ଅବସ୍ଥିତି ଭାରତର ହିମାଳୟ ଥର୍ ମରୁଭୂମି ଶ୍ରୀନଗର ମନାଲି ମାଉଣ୍ଟଆବୁ ଅବସ୍ଥିତ ସେହିପରି ଦକ୍ଷିଣ ଭାରତର ଭାଷା ସାଧାରଣତଃ କନ୍ନଡ଼ ମାଲାୟାଲମ୍ ତାମିଲ୍ ଇତ୍ୟାଦି ସେମାନଙ୍କର ମୁଖ୍ୟ ଖାଦ୍ୟ ଇଡ଼ଲି ସମ୍ବର ଦୋସା ରସମ ପୋହା ଉତପମ୍ ସେମାନେ ପୋଷାକରେ ପିନ୍ଧିବାକୁ ଭଲପାଇଥାନ୍ତି ଶାଢ଼ୀ ଧୋତି ସେଠି ପାଣିପାଗ ସାଧାରଣତଃ ଉଷ୍ଣ ଅତ୍ୟଧିକ ଗରମ ଅନୁଭୂତ ହୁଏ ଶୀତଦିନେ ମଧ୍ୟ ପରିବେଶ ଗରମ ରୁହେ ସାକ୍ଷରତା ହାର ସେଠାରେ ସିକ୍ସଟି ସେଭେନ୍ ପ୍ରତିଶତ କେରଳରେ ସବୁଠାରୁ ଅଧିକ ଚଉରାନବେ ପ୍ରତିଶତ ସେଠିକାର ଭୌଗଳିକ ପରିସ୍ଥିତି ଆରବିଆନ ସାଗର ପୂର୍ବରେ ବଙ୍ଗୋପସାଗର ଘେରି ରହିଛି ତିନି ଦିଗରେ ପାଣି ରହିଥିବାରୁ ସେଠିକାର ପରିବେଶ ସାଧାରଣତଃ ଉଷ୍ଣ